ହଁ ଥଣ୍ଡା ଜ୍ୱର ପାଇଁ ଆମର ଏଠି ଥଣ୍ଡା ଜ୍ୱର ପାଇଁ ଏଠି କ'ଣ କହିବି ଗାଁରେ ଗୋଟେ ଅଛନ୍ତି ଡକ୍ଟର୍ ସେ ଆସନ୍ତି ତା'ପରେ ଘରୋଇ ଉପଚାର କହିଲେ ତୁଳସୀ ପତ୍ର ଅଛି ମହୁ ଅଛି ସେ ସବୁ ଥଣ୍ଡା ଜ୍ୱର ପାଇଁ ଏଭେଲେବୁଲ୍ ଅଛି ତା'ପରେ ବିଶଲେ ବିଶଲ୍ୟାକରଣୀ ଅଛି ସେ ବି ପିଅନ୍ତି ମାନେ ପିସିକି ଆଉ ତ ଗୋଟେ କଥା ସେ ଯେଉଁ ଆମର ମାନେ ଡକ୍ଟର୍ ଅଛନ୍ତି ଗାଁରେ ସେ ଡକ୍ଟର୍ଟା ମାନେ ଥଣ୍ଡା ଜ୍ୱର ଯଦି ହୋଇଯିବ ତା'ପରେ ଆମର ସେ ବି ଦିଅନ୍ତି ଔଷଧ ତା'ପରେ ବି ଆମର ଘରୋଇ ଉପଚାର ଯେସବୁ କଥା କହିଲି ସେହିସବୁ ଜିନିଷ ଦିଆହୁଏ ତ ଦିଆହେଲେ କ'ଣ ହୁଏ ମାନେ ସେମାନଙ୍କୁ ବାଟିକି ଦିଆହୁଏ ମହୁ ଦିଆହୁଏ ତୁଳସୀ ତୁଳସୀ ପତ୍ର ଦିଆହୁଏ ତା'ପରେ ଆମର କି କହିବି ମାନେ ଆମର ଇଏ ଗଛର ଚେର ଦିଆହୁଏ ଆମର କି ଆମର ସେଇଟା କି କୁହନ୍ତି ଇଏ ଆମର ସଜନା ଗଛର ଚେର ସେଇଟା ଦିଆ ହୁଏ ବାଟିକି ଦେଲେ ଥଣ୍ଡାଟା କଫଟା ପୁରା ତଳକୁ ପଳାଇବ ଥଣ୍ଡା ଜ୍ୱର ଆଉ ମେକ୍ସିମମ୍ ହେବନି